ବିଦ୍ୟାଳୟରେ ମୋର ଓଡ଼ିଆ ଭାଷା ଓ ସାହିତ୍ୟ ଭାଷା ଥିଲା ମୋର ପ୍ରିୟ ଏହା ପ୍ରିୟ ଥିଲା କାହିଁକିନା ବିଭିନ୍ନ ପ୍ରକାର ଗଦ୍ୟ ପଦ୍ୟ ଉପରେ ଏବଂ ବିଭିନ୍ନ କାହାଣୀ ଉପରେ ପଢ଼ିଥାଉ ଯେ ଯାହାକି ନିଜର ଆମର ପୂର୍ବପୁରୁଷ ମାନଙ୍କ ମଧ୍ୟରେ ଜାଣିଥାଉ ଏବଂ ବିଭିନ୍ନ ପ୍ରକାର ଗ୍ରାମାଞ୍ଚଳର ଐତିହାସିକ ଗଳ୍ପ ଆକାରରେ କିମ୍ବା ଅତି ପୁରାତନର ବିଷୟବସ୍ତୁ ଉପରେ ଏବଂ ସଂସ୍କୃତି ଉପରେ ଜାଣିଥାଉ ତେଣୁକରି ଏହି ସାହିତ୍ୟ ଭାଷାଟି ମୋତେ ବେଶୀ ଭଲ ଲାଗିଥିଲା